ଦେଖନ୍ତୁ ଘରେ ଯଦି ଝାଡ଼ୁ ନ କରିବେ ଅପରିଷ୍କାରରେ ଆମେ ପରିପୂର୍ଣ୍ଣ ହେଇଥାଉ ଆଉ ଯଦି ଘର ଲିପା ପୁଛା କରିବାକୁ ହେଲେ ଗୋବର ଦ୍ୱାରା ଜଟଣାରେ ଲିପା ପୋଛା ହୁଏ ଗୋବର ଗୋଟିଏ ଏମିତି ଜିନିଷ ଯେଉଁଠିକି ସେ ଗୋବରରେ ଲିପା ପୁଛା କଲେ ତା'ର ଜୀବାଣୁ ଗୁଡ଼ିକ ଯେଉଁ ଥାଏ ସେଗୁଡ଼ାକ ନଷ୍ଟ ହେଇଯାଇଥାଏ ସେଇ ଜୀବାଣୁ ନଷ୍ଟ ହେବା ପରେ ଆମେ ପରିଷ୍କାରରେ ଯିବା ଆସିବା କରିପାରୁ ଏବଂ ଦେହର କିଛି କ୍ଷତି ହୁଏ ନାହିଁ ଆଉ ଏଇ ଜୀବାଣୁ ଗୁଡ଼ିକ ଯଦି ଗୋବରରେ ନ ଲିପା ପୁଛା କରାଯାଏ ତେବେ ଆମକୁ ବିଭିନ୍ନ ପ୍ରକାର ରୋଗ ସମ୍ମୁଖୀନ ହେବାକୁ ପଡ଼େ ରୋଗ ସମ୍ମୁଖୀନ ହେବା ସହିତ ଆମ ଦେହର ବି ଅସୁବିଧାରେ ଭୋଗ କରୁ ଏପଟେ ଯୋଉ ରହିଛି ସ୍ୱାସ୍ଥ୍ୟର କମ୍ ଆମେ ସେଇଟା କ'ଣ ଜାଣିବା ଦରକାର ନିଜର ସ୍ୱାସ୍ଥ୍ୟଟା ନିଜେ ଜାଣିବାକୁ ଉଚିତ୍ ମନେ କରନ୍ତୁ ଆଉ ନିଜେ କି ଭଳିଆ ପରିଷ୍କାର ପରିଚ୍ଛନ୍ନରେ ରହିବେ ଜୀବାଣୁ ନାଶକ କେମିତି ହେଇପାରିବେ ସେଇଥିପାଇଁ ଆମେ ନିଜକୁ ସେ ଗୋବର ଲିପା ପିଛା କରିଥାଉ